ସ୍ଥାନୀୟ ଅର୍ଥନୀତିରେ କ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଆକାରର ବ୍ୟବସାୟୀ ଗୁଡ଼ିକର ଭୂମିକା ବହୁତ ଅଧିକା ରହିଛି କ୍ଷୁଦ୍ରରୁ ମଧ୍ୟମ ଶ୍ରେଣୀର ଯେନ୍ ବ୍ୟବସାୟୀ ଅଛନ୍ ସେମାନେ ହିଁ ପ୍ରକୃତ ଗ୍ରାହକ ପାଖକେ ସାମାନ ପହଞ୍ଚାସନ୍ କିମ୍ବା ସେବା ପହଞ୍ଚାସନ୍ ସେମାନଙ୍କୁ ଯଦି ଭଲ୍ ପ୍ରକାରର ଆମେ ଟ୍ରେନିଂ ଦେଇପାର୍ମା ତାଙ୍କର ମାର୍କେଟିଂ କରେଇପାରମା ତାହେଲେ ବହୁତ ଅଧିକା ନିଯୁକ୍ତି ମିଲିପାର୍ବା ଲୋକଙ୍କୁ କିନ୍ତୁ ଇ ଧରଣର ମାନେ କ୍ଷୁଦ୍ର ଆଉ ମାଧ୍ୟମିକ ବ୍ୟବସାୟୀ ଯେତ୍କି ଅଛନ୍ ସେମାନଙ୍କୁ ସରକାର ଠିକ୍ସେ ତାଲିମ ଦେଇନି ପାର୍ବାର୍ କିମ୍ବା କୌଣସି କାରଣବଶତଃ ସେମାନେ ବି କେତେଟା ଜାଗାରେ ଆସିକରି ତାଲିମ ନବାର୍ ଲାଗି ଇଚ୍ଛା ନି କର୍ବାର୍ ସେମାନଙ୍କୁ ଉତ୍ସାହିତ କରିକିରି ଯେହେତୁ ଯେ ସେମାନେ ତାଲିମଟେ ନେବେ ବୋଲେ ଦୁଇ ଚାରି ଦିନ ତ ତାଙ୍କର କାମ ବନ୍ଦ କରିକିରି ଆସିକି ଏଠୁ ନେବେ ସେମାନଙ୍କୁ କିଛି ଗୋଟେ ପ୍ରୋତ୍ସାହନମୂଳକ ରାଶି ଦେଇକରି ଯଦି ଆମେ ତାଲିମ ନେମା ବୋଲେ ଯାକି ସେମାନଙ୍କ କିଛି ଉନ୍ନତି ହେଇପାର୍ବା ଆଉ ଏଇଟା କର୍ବାର୍ ଦ୍ୱାରା ଜଣେକେ ଦେଖିକରି ଆଠ ଜଣେ ଯେନ୍ତା ଶିଖ୍ସି ବୋଲ୍ସନ୍ ଗୁଟେ ଲୋକ ଯଦି ଭଲସେ ତାର୍ ବ୍ୟବସାୟ ଆଗକେ ବଢ଼େଇ ପାରିଲା ବଲେ ସେ ତାର୍ ଦେଖା ସୁଖା ଆହୁରି ବି ଆମର ଯେତିକି ପିଲାମାନେ ରହିଯାଇଛନ୍ ଚାକିରି ବାକିରି ନି ପାଇ ସେମାନଙ୍କୁ ଦେଖିକରି ଉତ୍ସାହିତ ହେବେ ଆରୁ ସେମାନେ ବି ଏଇ ମାର୍ଗରେ ଆଗ୍କେ ବଢ଼ବାର୍କେ ଚେଷ୍ଟା କରବେ